ଆମେ ତ ଏଇ ହସ୍ପିଟାଲରେ ଦଶଦିନ ହେଲଣିି ଆସିଲୁଣିି ଆମକୁ ଡିସଚାର୍ଜ ମିଳି ଏବେ ତ ମିଳିଯିବ ଆମେ ଆମକୁ ଡିସଚାର୍ଜ କରିଦେଲେ ଆମେ ଯାଇଥାନ୍ତୁ ନା ଆମ ଘରକୁ ଆମ ତ ଦେହ ସୁସ୍ଥ ହୋଇଗଲଣିି ନା

ହଁ ସବୁ ପ୍ରକାର ଏଇ ହସ୍ପିଟାଲରେ ତ ଗୋଟିଏ ବେଡ୍ ଦେଲେ ହସ୍ପିଟାଲ୍ରେ ଆଡମିସନ କରିଥିବାରୁ ଆମକୁ ଅଣ୍ଡା ଦିନକୁ ଅଣ୍ଡାଟିଏ କ୍ଷୀର ଲିଟରେ ଲେଖାଁ ଦେଉଥିଲେ ଆଉ କଦଳିଟିଏ ଦେଉଥିଲେ ଖାଇବା ପାଇଁ ଆମର କି ଆମକୁ ଟାଇଫଏଡ୍ ହୋଇଥିଲା ନା ଏଥିପାଇଁ ହସ୍ପିଟାଲରେ ଆମେ ଆଡମିସନ୍ କରିଥିଲୁ ଆଉ ଇଞ୍ଜେକ୍ସନ ସବୁ ଇଞ୍ଜେକ୍ସନ ସାଲାଇନ୍ ମେଡିସିନ୍ କେତେଟା ଆପଣ ଆପଣ ତ ଡକ୍ଟର ଥିଲେ ଆପଣ ଦେଇଥିଲେ ଆମେ କ'ଣ କେମିତି ଜାଣିବୁ ଯାହା ଯାହା ଆପଣ ଦେଲେ ଯାହା

ହଁ ସବୁ ଖାଇଦେଇଛୁ ଅଙ୍ଗୁରଗୁଡ଼ା ସବୁ ଯାହା ଦେଇଥିଲେ ଆପଣ ସବୁ ଖାଇଦେଇଛୁ ଆମ ଦେହ ସୁସ୍ଥ ହେଲାଣି ଆମକୁ ବେଗେ ଡିସଚାର୍ଜ କରିଦଅନ୍ତୁ ଆମେ ଘରକୁ ବେଗେ ଯିବୁ ନାଇଁ ଆଜି କରିଦିଅନ୍ତୁନା କାଲିକି କ'ଣ ପାଇଁ କରିବେ ଆଜି କରିଦିଅନ୍ତୁ ଆଜିକି ଅସୁବିଧା ହେବ କି ମୁଁ ମୁଁ ଚିକେନ୍ ଭାତ ଖାଉନି ନା ମୁଁ ଆଇଁଷ ଖାଏନି

ହଉ ତ ଯାହା ଯାହା କହୁଛନ୍ତି ଆପଣ ଖାଇଦେବେ ଆମେ ଆଇଁଷ ଖାଉନୁ ହଉ ଆପ ଆପଣ ଯେମିତି ହେଲେ ବି ଆମକୁ ଡିସଚାର୍ଜ୍ କରିଦେବେ ଆମେ ବେଗେ ବେଗେ ଯିବୁ ଆମ ଘର ଆମ ଦେହ ତ ସୁସ୍ଥ ହୋଇଗଲାଣିି ନାଁ ଆମେ ପୁରା ପୁରା ସୁସ୍ଥ ହୋଇଗଲୁଣି ଆମ ପୁରା ଆଉ ମେଲେରିଆ ବୋଲି ଆମ ଦେହରେ ବୋଲି କିଛି ଜିନିଷ ହିଁ ନାହିଁ ରୋଗ ହିଁ ନାହିଁ ଆପଣ ଡାକ୍ତର ହୋଇ କ'ଣ ଚାହିଁବେ ଆପଣ ତ ସରକାରୀ ଡାକ୍ତର କିଛି ଜାଣୁନାହାନ୍ତି ଟିକେ ଟିକେ ଜାଣିଛନ୍ତି ପାଠ ବି ସେତେ ପଢ଼ିନାହାନ୍ତି ମୁଁ ତ ଓ ମୁଁ ଏମ ବି ବି ଏସ୍ କରିକି ଆସିଚି ମୁଁ ମୋ ଦେହ କଥା ମୁଁ ଜାଣିପାରିବିନି ହଁ ଆପଣ ତ ସରକାରୀ ଡକ୍ଟର ପଇସା ଦେଇ ଆପଣ ରହିଯାଇଛନ୍ତି ସେଇ ହସ୍ପିଟାଲରେ ମୁଁ ତ ଏମ ବି ବି ଏସ୍ କରି ଆସିଛି ଯେ ମୋତେ ଜ୍ୱର ହୋଇଥିବାରୁ ମୁଁ ଲୋକାଲ ହସ୍ପିଟାଲକୁ ଆସିଥିଲି ମୋ ଦେହ ଦେଖାଇବା ପାଇଁ ଆପଣ ତ କହିଲେ ଆଡମିସନ କରିଦିଅନ୍ତି

ମୋ ଭଦ୍ରକ ଏମ ବି ବି ଏସ୍ କଲେଜ

ହଉ ଆମର ବେଗେ ଟିକେ